ଆମେ ଗଛ ଗଛ ଲଗେଇବା ପାଇଁ ଆମେ ମାର୍କେଟକୁ କିଣିିକି ଆଣନ୍ତୁ ଆାଣିଲା ପରେ ଗଛ ଗରୁ ଆମର ସାର ଫାର ଦେଇକି ସେମାନେ ପାଣି ପାଣି ଦେଇକି ଗଛକୁ ପୁରା ଠିକି ସ୍ୱାସ୍ଥ୍ୟରେ ଲଗନ୍ତୁ ଆମେ ଗଛରେ ବିଲ ବିଲ ଆମେ ପାଣି ପାଣି ଦିଅନ୍ତୁ ଆମେ ଗଛକୁ ଆମେ ସବୁ ସାର ସାରଂଶ ସାର ଅଂଶ ଦିଅନ୍ତୁ ସାର ସେଇ ସାର ଅଂଶ ଦେଲା ପରେ ଆମେ ଗଛକୁ ପାଣି ସବୁ ଡେଲି ଗଛରେ ପାଣି ଦିଅନ୍ତୁ ଦେଇପାରୁ ପଛରେ ଗଛରେ ଆମର ସବୁ ଡେଲି ଆମେ ନିଶ ସାର ମାଶ ଦେଇ ଗଛ ଲଗା ଗଛ ଲଗାନ୍ତୁ ଗଛ ଲଗାଉୁ ବାୟୁ